ଆମ ଘରେ ଏକ ପ୍ରୁସ୍ତକ ଥିଲା ଯାହାକି ମୁଁ ତାକୁ ପଢ଼ିବାକୁ ଜମା ପସନ୍ଦ କରୁନଥୁଲି କିନ୍ତୁ ତାକୁ ପଢ଼ିବା ପରେ ଆସ୍ତେ ଆସ୍ତେ ମୁଁ ତାକୁ ବହୁତ ଭଲପାଇଲି ସେ ପୁସ୍ତକ ନାଁ ହେଉଛି ଚାହାଣି ସେ ସେହି ପୁସ୍ତକଟିକୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ମହାନ୍ତି ପ୍ରଥମେ ସେ ବିଷୟକୁ ପଢ଼ିବାକୁ ମୋତେ ଆଦୌ ଇଚ୍ଛା ହେଉନଥୁଲା ସେଥିରେ ବିଭିନ୍ନ କାହାଣୀ ମଧ୍ୟ ଲେଖାଯାଇଛି ଯେମିତିକି ଲଭ୍ ଷ୍ଟୋରି ଲେଖାଯାଇଛି ଆଉ ଫ୍ୟାମିଲି ବିଷୟରେ ବି ଲେଖାଯାଇଛି କିନ୍ତୁ ଫାର୍ଷ୍ଟ ମୁଁ ଯେତେବେଳେ ପଢ଼ିଲି ସବୁ କବିମାନଙ୍କ ବିଷୟରେ ଦେଇଥିଲା ସେଥିଲାଗି ମୋତେ ଆଗରୁ ଜମା ପସନ୍ଦ ଲାଗୁନଥୁଲା ତା'ପରେ ମୁଁ ଯେତେବେଳେ ଫ୍ୟାମିଲି ମା' ବିଷୟରେ ପଢ଼ିଲି କିମ୍ବା ଯେଉଁ ଲଭ୍ ବିଷୟରେ ପଢ଼ିଲି ମୋତେ ସେଥିଲାଗି ସେ ବହି ବହୁତ ଭଲଲାଗିଲା ତାହା ସେହି ପୁସ୍ତକକୁ ମୁଁ କେବେ ହେଲେ ଛାଡ଼େନାହିଁ ପ୍ରତିଦିନ ସେ ପୁସ୍ତକକୁ ପଢ଼ିବା ପାଇଁ ମୁଁ ବହୁତ ଭଲପାଏ ଆମ ସାର୍ ସେହି ପୁସ୍ତକକୁ ନିଜେ ରଚନା କରିଥିଲେ ତାହାଦ୍ୱାରା ସେ ବିଭିନ୍ନ ପୁରସ୍କାର ମଧ୍ୟ ପାଇଥିଲେ